ଆମ ରାଜ୍ୟର ସାଂସ୍କୃତିକ ପରିଚୟ ଦେଇଥାଏ ବିଭିନ୍ନ ପ୍ରକାରର ନୃତ୍ୟ ଲୋକମାନେ ତାକୁ ଯୋଉ କହିବା ଯୋଉ ଆମର ଯୋଉ ଭାଷାର ଯୋଉ ମନୋଭାବ ଯୋଉ ଭାଷା ଆମେ କ'ଣ କହିବାକୁ ଚାହୁଁଛୁ ତାହା ନୃତ୍ୟ ଗୀତ ଆକାରରେ ଆମେ ତାକୁ ପରିବେଷଣ ମାନେ ପରିପ୍ରକାଶ କରିଥାଉ ନାଚ ପାଲା ଯାତ୍ରା ଏବଂ ଓଡ଼ିଶୀ ନୃତ୍ୟ ସମ୍ବଲପୁରୀ ନୃତ୍ୟ ସବୁ ନୃତ୍ୟର ଅଲଗା ପ୍ରକାରର ଶୈଳୀ ଥାଏ ନାଚର ଭାବ ଭଙ୍ଗି ଚିନ୍ତାଧାରା ଏବଂ ଅଭିବ୍ୟକ୍ତି ସବୁ ଅଲଗା ପ୍ରକାର ହେଇଥାଏ ସେଗୁଡ଼ାକ ଆଉ ତେଣୁ ଆଉ ରାଜ୍ୟର ସେ ବାର ମାସର ତେର ପର୍ବ ଓଡ଼ିଶାର ବିଭିନ୍ନ ପ୍ରକାର ପର୍ବପର୍ବାଣି ଆଉ ତେଣୁ ଏଇ ନାଚ ଗୀତରେ ଆଉ ସେତେବେଳେ ଲୋକମାନେ ତାଙ୍କର ଓଡ଼ିଆ ଭାଷା ଆଉ ସଂସ୍କୃତିର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଆଉ ଲୋକମାନଙ୍କ ତାଙ୍କର ସେମାନେ କ'ଣ ଚାହୁଁଛନ୍ତି ତାଙ୍କର ଭାବଧାରା ତାଙ୍କ ଚିନ୍ତାଧାରା ଏବଂ ଗୀତ ନୃତ୍ୟ ଆକାରରେ ମଧ୍ୟ ପରିପ୍ରକାଶ କରିଥାନ୍ତି